ବଗିଚାରେ ଆମେ ବିଭିନ୍ନ ପ୍ରକାରରେ ଗଛ ଲଗାଉ ତ ଫୁଲଗଛ ଫଳଗଛ ପରିବା ପନିପରିବା ସବୁ ପ୍ରକାରରେ ଲଗାଉ ତ ମାନେ ପ୍ରଥମେ କୋଦାଳରେ ତାକୁ ମାନେ ହାଣିକି ତାକୁ ଶାବଳରେ ତାଡ଼ିକି କରେଇର ସେ ମାଟିକୁ ଟେକିକି ବାହାରକୁ ପକାଇ ତା ପରେ ଖତ କା ପକେଇକି ଗଛ ମାନେ ପତ୍ରରେ ଆମେ ଯତ୍ନ ନେଉ ଗୋବର ଗୋବର ଖତ କିବା ଇଏ ହେଉଛି ଆମର ଖତ ପକାଇକି ତ ମାଟି ମୂଳରେ ହେଉଛି ଦେଇକି ଆମେ ଗଛକୁ ତେଜ କରିଥାଉ ତ ପନିପରିବାରେ ସେମିତି ଯେମିତି ଶାଗ ଲଗାଇ ପୁରା ବଡ଼ ଆକାରରେ ତାକୁ ତାଡ଼ିକି ତ ମାନେ ଇଏ କରିକି ମଞ୍ଜି ବୁଣିଥାଉ ତ ହେଉଛୁ ତାକୁ ଆମେ ପାଣି ସ୍ପ୍ରେ ମାନେ ପାଣି ଗୋଟେ ଡବା ଅଛି ସେଇ ସ୍ପ୍ରେ କରୁ ପାଣି ସ୍ପ୍ରେ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ତାଙ୍କ ମୂଳରେ ଦେଉ ଯେମିତି ଗଛ ମାନେ ପୋକ ଲାଗିବନି କି ତାଙ୍କର କିଛି ମାନେ ଇଏ ହେବନି ଗଛ ଯେମିତି ଇଏ ଫଳ ବି ଭଲ ଧରିବ କି ଫୁଲଗଛଗୁଡ଼ାକର ପୋକ ଲାଗିବନି ତ ସେଥିପାଇଁ ହେଉଛି ଆମେ ତାର ଯତ୍ନ ନେଉ ପାଣି ଗଛମୂଳରେ ସବୁବେଳେ ଆମେ ପାଣି ଦେଉ ଗଛ ଏମିତି ବି ଖରାରେ ମାନେ ଖରା ବି ଛାଇ ବି ଦୁଇ ପ୍ରକାରର ସିଏ ପାଇପାରିବୁ ତ ସେ ତା ପାଇକି ସିଏ ମାନେ ଗଛ ଆମକୁ ସବୁ ପ୍ରକାରରେ ଫଳ କତୁରୁ ଫୁଲ ପାଖରୁ ସବୁକିଛି ଆମକୁ ଦେବ ତ ମାନେ ମାଟିକୁ କରଣିରେ ଗମଲାରେ ତାକୁ ଟେକିକି ପାଣି ଦେଇ ତାକୁ ମାନେ ଏଇ ମଳା ଆକାରରେ କରିକି ଗଛକୁ ଆମର ବଡ଼ ବଡ଼ ଗଛ କିଛି ଲଗାଉ ସେଗୁଡ଼ିକ ପୁଣି ଆମେ ତାର କିଛି ଉପାଦାନ ତ ପାଇଥାଉ ଗଛ କତୁରୁ